ଆମ ଓଡ଼ିଶାରେ ବହୁତ ଗୁଡ଼ିଏ ସାମାଜିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକି ଏବେ ମଧ୍ୟ ପାଳନ କରାଯାଉଛି ଯେମିତି କଟକର ଦଶହରା ପୂଜା ତାହା ଏବେ ମଧ୍ୟ ପ୍ରସିଦ୍ଧ ଏବଂ ତାହାକୁ ସମସ୍ତେ ମାନିଛନ୍ତି ସେହି ଦଶହରାରେ ଖୁବ ଜାକଜମକରେ କରି ପାଳନ କରାଯାଇଥାଏ ସେଇ ଦଶହରା ମେଢ଼ରେ ସେଠାରେ ସୁନା ବା ଚାନ୍ଦିର ମେଢ଼ କରାଯାଇଥାଏ ଏବଂ ସେଇ ସେଥିରେ ଲୋକଙ୍କ ମଧ୍ୟରେ ବା ମେଢ଼ମାନଙ୍କୁ ମଧ୍ୟରେ ପ୍ରତିଯୋଗିତା ଲାଗେ ଯେ କାହାର ମେଢ଼ଟି ଖୁବ ସୁନ୍ଦର ହୋଇଥାଏ ସେମିତି ଦେଖିବାକୁ ଗଲେ ଆମ ରାଜ୍ୟରେ କାଳୀପୂଜା ମକର ସଂକ୍ରାନ୍ତି ଏବଂ ଏବେ ଦଣ୍ଡଯାତ୍ରା ସେମିତି ରଜ ପର୍ବ ନୂଆଖାଇ ପର୍ବ ଇତ୍ୟାଦି ଖୁବ୍ ଜାକଜମକରେ ପାଳନ କରାଯାଉଛି ଏବଂ ତାହାକୁ ତାହାର ମଧ୍ୟ ବହୁତ ଗୁଡ଼ିଏ ଇତିହାସ ଅଛି ତାହାକୁ ଆଜି ମଧ୍ୟ ତାହାକୁ ପାଳନ କରାଯାଉଛି ସେମିତି ପିପିିଲିର ଚାନ୍ଦୁଆ ହସ୍ତଶିଳ୍ପ ମଧ୍ୟ ଖୁବ୍ ପ୍ରସିଦ୍ଧ ଏବଂ ସେଇ ହସ୍ତଶିଳ୍ପରେ ଆମ ଓଡ଼ିଶାର ପରମ୍ପରାକୁ ସେଠାରେ ସ୍ଥାନ ଦିଆଯାଇଥାଏ